ହଁ ମୁଁ ବହି ବ୍ୟତୀତ ଅନେକ ପ୍ରକାରର ଖବରକାଗଜ ଏବଂ ପତ୍ରିକା ପଢ଼ିଥାଏ ଯେପରିକି ଦିନଲିପି ସମ୍ବାଦ ସମାଜ ଭାସ୍କର ପ୍ରମେୟ ସୂର୍ଯ୍ୟପ୍ରଭା ସୁପ୍ରଭାତ ସମୟ ଧରିତ୍ରୀ ନୀତିଦିନ ଏବଂ ପ୍ରଗ ପ୍ରଗତିବାଦୀ ସେହିପରିକି ପତ୍ରିକା ମଧ୍ୟରେ ଜହ୍ନମାମୁଁ ସାପ୍ତାହିକ ଦର୍ପଣ କଥା ଆହ୍ଵାନ ଉତ୍କଳ ଦୀପିକା ଇତ୍ୟାଦି ପଢ଼ିଥାଏ